ଆମେ ଘରେ ସ୍କ୍ୱାସ୍ ପାଣି ବନାଉ କାଗେଜି ଆଣି ଲେମ୍ବୁ କାଗିଜିରେ ସରବତ କରୁ ଗ୍ଲୁକୋନ୍ ଡି ତା ଦେହରେ ମଧ୍ୟ ତିଆରି କରୁ ଏଇଭଳି ବିଭିନ୍ନ ପ୍ରକାର ଜିନିଷରେ ଆମେ ତିଆରି କରୁ